ଆମେ ସଙ୍ଗୀତ ମହୋତ୍ସବ ଏବଂ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ ଦେଇଥିଲୁ ସେଥିରେ ବହୁତ ଭାବରେ ଏ ବହୁତ ଭାବରେ ଯାତ୍ରା କରିଛୁ ସେଥିରେ ଭଲ ସଙ୍ଗୀତ ଗାନ ରେ ପିଲାମାନେ ବହୁତ ସଙ୍ଗୀତ ଗାନ କରିଥିଲେ ସେ ସଙ୍ଗୀତ ଗାନ ଏବଂ ବୃହତ୍ କାର୍ଯ୍ୟକ୍ରମ ନାଚ ଗୀତ ନାଚ ଗୀତ ଓଡ଼ିଶୀ ସବୁ ପ୍ରକାର ହେଇଥିଲା ଗୋଟେ ଶିଶୁ ମନ୍ଦିରରେ ବହୁତ ଭଲ ଭାବରେ ପ୍ରୟୋଜନ ହେଇଥିଲା ସେଥିରେ ବହୁତ ଖାଦ୍ୟ କିମ୍ବା ବହୁତ ପ୍ରକାର ହୋଇଥିଲା ଯାହାଫଳରେ ସେମାନେ ବହୁତ ଇଚ୍ଛା